ଆମ ଓଡ଼ିଶାର ମନୋରଞ୍ଜନ ହେଉଛି ନାଚ ଗୀତ ଅଭିନୟ କରିବା ମତେ ସବୁବେଳେ ନାଚ ଗୀତ ଭଲ ଲାଗେ ମୁଁ ବି ଚେଷ୍ଟା କରେ ଟିକେ ନାଚିବା ପାଇଁ ଗୀତ ଗାଇବା ପାଇଁ ମୁଁ ଟିକେ ମୋ ଘରେ ବସି କରି ଗାଆନ୍ତି ଗୀତ ବହୁତ ଭଲ ଲାଗେ ମନୋରଞ୍ଜନ ବଲେ ଆମର ତ ଆଗରେ ଆମ ଦେଶରେ ଏମତି କିଛିଟା ଏବେ ତ ନାଚ ଗୀତ ସେମିତି ହୁଏ ଆଗରେ ଯାତ୍ରା ହଉଥିଲା ଆମର ନାଟକ ହେଇଥିଲା ସେଇଟା ଆମକୁ ଭଲ ଲାଗୁଥିଲା ଏବେ ତ ନାଚ ଗୀତ ଏଇଟା ଏକା ହୁଏ ଯେଉଁଠି ବି କୌଣସି ସ୍ଥାନରେ କିଛି ପ୍ରୋଗ୍ରାମ୍ ହେଲେ ନାଚ ଗୀତ ଏଟା ଏକା ହୁଏ ଆମକୁ ମୁଁ ତ ସବୁବେଳେ ଯାଏ ମୋତେ ବହୁତ ଭଲ ଲାଗେ ସେଟା ମୋତେ ଟିକେ ଇଚ୍ଛା ହୁଏ ନାଚିବା ପାଇଁ ମୁଁ ସେତେ ଭଲ ପାରୁନି ତ ଗୀତ ଟିକେ ଗାଉଥିଲି ମୁଁ ଅଳ୍ପ ଅଳ୍ପ କିଛି ଆସୁଛି ମୋର ଗୀତ